ଆପଣଙ୍କର କି ଭଳିଆ ରୁମ୍ ଦରକାର ଏସି ରୁମ୍ ହେଲେ ଚାର୍ଜ ଟିକେ ଅଧିକା ପଡ଼ିବ ନା ହେଉ ହେଉ ଆପଣ କେତେ ଦିନ ରହିବେ ଡେଲି ଆମର ଏସିରେ ପନ୍ଦରଶହ ସୁଇମିଙ୍ଗ୍ ପୁଲ୍ ଅଛି ଜିମ୍ ସେଣ୍ଟର୍ ଅଛି ସେଗୁଡାରେ ଚାର୍ଜ୍ ନିଆ ହେଉଛି ନା ଅଲଗା ଚାର୍ଜ୍ ଅଛି ସେଗୁଡା ହଁ ସେମିତି ରୁମ୍ ଅଛି ଲେଟିନ୍ ବାଥରୁମ୍ ହେବନି କମନ୍ କମନ୍ ଲାଟିନ୍ ବାଥରୁମ୍ ହେବ ରୁମ୍ ଆଟାଚ୍ ବାଲାରେ ସତରଶହ ଟଙ୍କା ପଡ଼ିବ ଆଜ୍ଞା ଆପଣ କେତେ ଯାଏଁ ଅଛନ୍ତି ମୋର ସକାଳ ଆଠଟା ହେଲେ ପ୍ୟାମେଣ୍ଟ ଦରକାର ଆମେ ପ୍ରତ୍ୟକ ଦିନ ପ୍ୟାମେଣ୍ଟ ସକାଳ ଆଠଟାରେ ମୁଁ ପ୍ୟାମେଣ୍ଟ ନେବି ନା ନା ସେଥିରେ କିଛି ଅସୁବିଧା ହେବାର ନାହିଁ ହଁ ସେ ସବୁରୁ ସୁବିଧା ଅଛି ସେ ସବୁ ଆପଣଙ୍କର ସୁବିଧା ଯୋଗାଇ ଦିଆଯିବ ସେ ସୁବିଧା ଅଛି ପରା ହଁ ହଁ ସବୁ ସୁବିଧା ଅଛି ହଁ ହେଉ ହଁ ହଁ ସବୁ କିଛି ସୁବିଧା ଅଛି ସେ ସବୁର କିଛି ଅସୁବିଧା ହେବନି

ଗାଡ଼ି ଆପଣଙ୍କର ଅଛି କି ହଁ ରୁମ୍ ପାର୍କିଂ ପାଇଁ ଜାଗା ଅଛି ଗାଡ଼ି ଆଉ ସୁଇମିଙ୍ଗ୍ ପୁଲ୍ ବ୍ୟବହାର କରିବେ କି ହେଉ ଆଜ୍ଞା ହେଉ ଏଡଭାନ୍ସ କିଛି ଦେବେ ଆସିବାର ପ୍ୟାମେଣ୍ଟଟା ଆଜ୍ଞା ହଁ